ଆମେ ଗୋଟିଏ ଥର ସପରିବାରେ ବୁଲିବାକୁ ଯାଇଥିଲୁ ଘଟଗାଁ ତାରିଣୀ ସେଠି ସବୁ ଜିନିଷଟା ମାନେ ଜାଣି ହୋଇନଥାଏ ଏପଟେ ଚାଲିଚଳନ ସେପଟ ଚାଲିଚଳନ ଅଲଗା ଗାଡ଼ିରେ ବି ଯିବାକୁ ପଡ଼େ ତ ସେପଟ ଏରିଆରେ ଗାଡ଼ିର ଟାଇମ୍ ଟେବଲ୍ ଆମେ କିଛି ଜାଣିନଥିଲୁ ତ କେତେବେଳେ ବସ୍ କେତେବେଳେ ଯାଉଛି କେତେବେଳେ ଆସୁଛି ଛୋଟ ଛୁଆଟି ବି ସାଙ୍ଗରେ ନେଇଥିଲୁ ସେଠାରେ ତ ଆମ ଖାଇବା ପିଇବା ଭଲମନ୍ଦ ତାପରେ ସେଠାକର ପାଣି ପାଣିର ଟିକେ ଅସୁବିଧା ଥାଏ ପାଣି ଖୋଜିବାକୁ ପଡ଼େ କି କେଉଁ ଜାଗାରେ ଅଛି ପାଣି ଆଁ ପିଇବା ପାଇଁ ବି ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା ବସ୍ର ଟାଇମ୍ ଟେବଲ୍ ଯେହେତୁ ଆମେ ଜାଣିନଥିଲୁ ତ ସେଥିପାଇଁ ଆମେ ଯେବେ ରିଟର୍ଣ୍ଣ କରିବାକୁ ଚାହିଁଲୁ ସେତେବେଳେ ସେଠାରୁ ଟାଇମ୍ ଯେହେତୁ ଜାଣିନଥିଲୁ ଆମକୁ ବହୁତ ଅସୁବିଧା ହେଲା କି କେତେଟା ଟାଇମ୍ରେ ଯିବୁ କେମିତି କଣ ସ୍ତ୍ରୀ ଲୋକ ଯାଇଥିଲୁ ତ ଟାଇମ୍ ଅଧିକା ରାତି ବି ହୋଇଗଲାଣି ତ ସେହିଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲୁ ଯାହାଫଳରେ କି ଆମକୁ ଏକ ଗଛ ମୂଳେ ବିଶ୍ରାମ କରିବାକୁ ପଡ଼ିଥିଲା ଯାହା କି ଏକ ସ୍ମରଣୀୟ ହୋଇକି ରହିବ ଆଉ ଏ ଅସୁବିଧାକୁ ଆମେ ସମସ୍ତେ ପରିବାରର ସମସ୍ତେ ଆମେ ସମ୍ମୁଖୀନ କରିଥିଲୁ